ସରକାର ଆମକୁ ବିଭିନ୍ନ ପ୍ରକାର ଋଣ ଯୋଗାଇ ଦେଉଛନ୍ତି ଯାହାଫଳରେ ଚାଷୀମାନେ ବହୁତ ଉପକୃତ ହୋଇପାରୁଛନ୍ତି ଏବେ ଯଦି ମରୁଡ଼ି ହୁଏ ତେବେ ସରକାର ସେମାନଙ୍କୁ ମରୁଡ଼ି ପାଇଁ ବିଭିନ୍ନ ପ୍ରକାରର ସହାୟକା ଯୋଗାଇ ଦିଅନ୍ତି ମରୁଡ଼ି ଖର୍ଚ୍ଚ ଦିଅନ୍ତି ଋଣ ଛାଡ଼ କରିଦିଅନ୍ତି ଚାଷପାଇଁ ବିହନ ଯୋଗାଇଦିଅନ୍ତି ସରକାର ବିଭିନ୍ନ ପ୍ରକାରର ଏମତି ସହାୟତା କରନ୍ତି ବ୍ଲକ୍ରେ ଧାନ ଧାନ ବିଭିନ୍ନ ପ୍ରକାରର ବିହନ ବ୍ଲକ୍ରେ ମିଳେ ଏମତି ଆମେମାନେ ଆଣିକି ଚାଷ କରୁ ମୁଗ ବିରି କୋଳଥ ଧାନ ଗହମ ବିଭିନ୍ନ ପ୍ରକାରର ସହାୟତା ସରକାର ଯୋଗାଇ ଦେଉଛନ୍ତି ଯାହାଫଳରେ କୃଷକମାନେ ଚାଷ କରୁଛନ୍ତି ବିଭିନ୍ନ ପ୍ରକାରର ଋଣ ଯାହାକି କାଳିଆ ଯୋଜନା କରିଛନ୍ତି ମାସ ବର୍ଷକୁ ପାଞ୍ଚହଜାର ଟଙ୍କା ସରକାର ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି ଯାହାଫଳରେ ସେମାନେ ଚାଷକାମ କରିପାରୁଛନ୍ତି ଯାହାଫଳରେ ଚାଷୀମାନେ ଏବେ ଉପକୃତ ହେଉଛନ୍ତି କେନାଲ୍ ପାଣିର ସହାୟତା ସରକାର ଯୋଗାଇ ଦେଉଛନ୍ତି ପାଣି ଡ୍ୟାମ୍ ଏମିତି ବିଭିନ୍ନ ପ୍ରକାରର ପାଣି ଚାଷ କରିବା ପାଇଁ ସରକାର ଯୋଗାଇ ଦେଉଛନ୍ତି ଡ୍ୟାମ୍ରୁ ପାଣି ଆସୁଛି ଯାହାଫଳରେ ଚାଷ କରୁଛନ୍ତି ବିଭିନ୍ନ ପ୍ରକାରର ବିଭିନ୍ନ ପ୍ରକାରର ଚାଷ ହୋଇପାରୁଛି ବିଭିନ୍ନ ସମୟରେ ବିଭିନ୍ନ ଚାଷ କରୁଛନ୍ତି